ନମସ୍କାର ମାଡ଼ାମ୍ କେମତି ଅଛନ୍ତି ଓହଃ ମୁଁ ଏଇ ନା ମୁଁ ବି ଯାଇନି ଏ ଏବେ ଟିକିଏ ଫାଙ୍କା ହେଲା ମୁଁ ଭାବୁଛି ମୁଁ ବି ଖାଇକି ଆସିବି ଆଉ କାମ ଯାହା ହେଉ ପୂର୍ବରୁ ଯେମିତି ଥିଲା ତାଠୁ ଟିକିଏ ହାଲୁକା ହେଇଛି କାହିଁକିନା ଏବେ ସେ ପାସବୁକ୍ ଗୁଡ଼ାକ ଅପ୍ ଟୁ ଡେଟ୍ କରିବା ବି ସେ ମେସିନ୍ କରୁଛି ଆଉ କୋଡ଼ିଏ ହଜାର ପର୍ଯ୍ୟନ୍ତ ଟଙ୍କା ବି ଲୋକ ସେଇ ଏଟିଏମ୍ରୁ କାଢ଼ିକି ନେଇଯାଉଛନ୍ତି ନା ନହେଲେ ସେ ଭିଡ଼ଟା ହେଉଥିଲା ବ୍ୟାଙ୍କ୍ରେ ହଁ ମ୍ୟାଡ଼ାମ୍ ହଁ ପୂର୍ବରୁ ଆମକୁ ଯେମିତି ଚାପ ପଡ଼ୁଥିଲା ସେତେଟା ଆଉ ଚାପ ପଡ଼ୁନି ଏଥର ହଁ ମ୍ୟାଡ଼ାମ୍ ଆଉ ଖାଇ ଆସିକି ଦେଖିବା ଆରଓଳି ହଁ ସକାଳ ଓଳି ନା ମାଡ଼ାମ୍ ଆଗରେ ଯେମିତି ଲମ୍ବା ଧାଡ଼ି ସେ ଲମ୍ବା ଧାଡ଼ି ଆଉ ଏତେଟା ନାହିଁ ଆଉ କାମ ସବୁ ଭାଗ ଭାଗ ଆଜି ତଥାପି ନା ତିରିଶ ଜଣ ଖଣ୍ତେ ଥିଲେ ଆଉ ବହୁତ ବଢ଼ିଆ ମାଡ଼ାମ୍ ବହୁତ ଭଲ ହଁ ମାଡ଼ାମ୍ ଆପଣଙ୍କ କଷ୍ଟମର୍ମାନେ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ସେଇଟା କାଁ ଭାଁ କେ ଦିନ କେମିତି ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ମୁଁ ଖାଇବା ପାଇଁ ଯିବି ଏବେ କାମରୁ ଟିକିଏ ରେଷ୍ଟ ମିଳିଲା ନା ତ ମୁଁ ଭାବୁଛି ଖାଇକି ଆସେ ଆଉ ତ ସେଇଥିପାଇଁ ନା ମ୍ୟାଡ଼ାମ୍ ମୁଁ ତ ଅଛି ଚାରି ପର୍ଯ୍ୟନ୍ତ ରହିବି ଆଉ ହଁ ମ୍ୟାଡ଼ାମ୍ ମୋର ଷ୍ଟାଫ୍ମାନେ ବି ବହୁତ ଭଲ ମ୍ୟାଡ଼ାମ୍ ନୂଆ ନୂଆ କଷ୍ଟମର୍ ସବୁ ଆସୁଛନ୍ତି ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ମ୍ୟାଡ଼ାମ୍ ନା ମ୍ୟାଡ଼ାମ୍ ଆଉ ଅସୁବିଧା ହେବାର ହିଁ ନାହିଁ ହଁ ମ୍ୟାଡ଼ାମ୍ କମ୍ପ୍ୟୁଟର ଯୁଗ ହେଲା ନା ହେଉ ଠିକ୍ ଅଛି ମ୍ୟାଡ଼ାମ୍ ତେବେ ରହୁଛି